ଭାରତରେ ବହୁତ ଗୁଡ଼ିଏ ଲୋକପ୍ରିୟ କ୍ରୀଡ଼ା ରହିଛି ସେଥିମଧ୍ୟରୁ ଆମର କ୍ରିକେଟ ହକି ଫୁଟବଲ କବାଡ଼ି ଅନ୍ୟତମ ସବୁଠୁ କ୍ରିକେଟ ଖେଳକୁ ଲୋକ ବହୁତ ଭଲ ପାଆନ୍ତି କ୍ରିକେଟ ଖେଳରେ ମଧ୍ୟ ବହୁତ ଜଣ ଆମ ଦେଶରେ ନାଁ ସୁନାମ ଅର୍ଜନ କରିଛନ୍ତି ତାଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ ସଚିନ ତେନ୍ଦୁଲକର ସିଏ ଅନ୍ୟତମ ମହେନ୍ଦ୍ର ସିଂ ଧୋନି ସିଏ ବି ଆମ ଦେଶର ନାଁ ଉଚ୍ଚା କରିଛନ୍ତି ହକିରେ ହକିରେ ବି ଆମର ଭାରତ ଆମର ଦେଶ ବିଦେଶରେ ପରିଚିତ ହକିରେ ରାଣୀ ରାମପାଲ୍ ହୁଅନ୍ତୁ କିମ୍ବା ମନପ୍ରୀତ ସିଂ ହୁଅନ୍ତୁ ସେମାନେ ହେଲେ ଆମ ଦେଶ ପାଇଁ ବହୁତ ଗର୍ବ ଏବଂ ଗୌରବ ତା'ପରେ ଏବେ ମଧ୍ୟ ରିସେଣ୍ଟଲି ଆମର ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ଵର୍ଣ୍ଣପଦକ ହାସଲ କରିଥିଲେ ଏହିସବୁ କ୍ଷେତ୍ର ଖେଳଗୁଡ଼ିକ ଆମ ଦେଶରେ ଲୋକ ଲୋକପ୍ରିୟ ଏବଂ ଏମାନେ ସବୁ ଏହାକୁ ଲୋକପ୍ରିୟ କରାଇଛନ୍ତି